ହେଲୋ ସାର୍ ମୁଁ ଏକ ବହି ଅର୍ଡର୍ କରିଥିଲି ଏବଂ ଯୋଉଠି ଅର୍ଡର୍ କରିଥିଲି ମୁଁ ମୋର ଠିକଣା ପରିବର୍ତ୍ତନ କରିବାକୁ ଚାହୁଁଛି ମୁଁ ସୋନପୁରକୁ ଅର୍ଡର୍ କରିଥିଲି କିନ୍ତୁ ମୁଁ ବର୍ତ୍ତମାନ ବୌଦ୍ଧରେ ଅଛି ସେଥିପାଇଁ ମୁଁ ଚାହୁଁଛି ମୋ ଅର୍ଡରଟାକୁ ବୌଦ୍ଧକୁ ଆପଣ ପଠାନ୍ତୁ